ଯାଜପୁର ଜିଲ୍ଲାରେ ବହୁତ ଗୁଡ଼ାଏ ମହାବିଦ୍ୟାଳୟ ରହିଅଛି ଯେମିତି କି ବ୍ୟାସନଗର ଅଟୋନମସ୍ କଲେଜ ଏବଂ ଅନ୍ୟାନ୍ୟ ସୁକିନ୍ଦା ମହାବିଦ୍ୟାଳୟ ଏନ୍ ସି ସ୍ଵୟଂଶାସିତ ମହାବିଦ୍ୟାଳୟ ଏହିଭଳି ବହୁତ ଗୁଡ଼ାଏ ମହାବିଦ୍ୟାଳୟ ମଧ୍ୟ ରହିଅଛି ତା ସହିତ ବିରଜା ସ୍କୁଲ ଅଫ୍ ନର୍ସିଂ ମଧ୍ୟ ରହିଅଛି ଏହିସବୁ ଶିକ୍ଷାନୁଷ୍ଠାନରେ ଆମ ପିଲାମାନେ ଯାଇ ଶିକ୍ଷିତ ହୋଇଥାନ୍ତି ଶିକ୍ଷିତ ହେବା ଦ୍ୱାରା ସେ ଆଗକୁ ମଧ୍ୟ ବଢ଼ିଥାନ୍ତି ଏବଂ ଏହିସବୁ ଶିକ୍ଷା ସୁଯୋଗ ଗୁଡ଼ିକ ପାଇ ଜିଲ୍ଲାର ଏକ ସାମଗ୍ରିକ ବିକାଶ ଏବଂ ଅଭିବୃଦ୍ଧି ଘଟିଥାଏ ଏହିଭଳି ଭାବରେ ଆମ ସ୍ଥାନୀୟ ଲୋକମାନେ ସୁଯୋଗ ପାଇ ପାଠ ପଢ଼ି ଆଗକୁ ବଢ଼ିଥାନ୍ତି ଏହା ଆମ ସରକାରଙ୍କ ତରଫରୁ ଆମ ପାଇଁ ଏକ ବହୁତ ବଡ଼ ଅବଦାନ ଅଟେ ଏହା ନଥିଲେ ବୋଧ ହୁଏ ଆମେ ବହୁତ ହଇରାଣ ହୋଇଥାନ୍ତୁ